ସତର ଚାରି ଉଣେଇଶି ଶହ ସତାନବେ ତିନ ଦୁଇ ଦୁଇ ହଜାର ଦୁଇ ଛଅ ଆଠ ଦୁଇ ହଜାର ସାତ ନଅ ଚାରି ଦୁଇ ହଜାର ଦଶ ଆଠ ଛଅ ଦୁଇ ହଜାର ପନ୍ଦର